ମୁଁ କିଛି ବର୍ଷ ତଳେ ପୁରୁଣା ମୋବାଇଲ୍ କିଣିଥିଲି ଯାହାର ନାମଟି ନୋକିଆ ଥିଲା ସେହି ସମୟରେ ଟୁ ଜି ନେଟୱାର୍କ ବ୍ୟବହାର ହେଉଥିଲା ବି ଏସ ନ ଏଲ୍ ଟାୱାର ଥିଲା ଯାହାକି ବହୁତ ଦୂର ଦୂରକୁ ମଧ୍ୟ ବେଳେବେଳେ ଟାଣୁଥିଲା ବେଳେବେଳେ ସଂଯୋଗ ସ୍ଥାପନ ହେଇପାରୁନଥିଲା ପୁରୁଣା ମୋବାଇଲରେ ଆମେ ଆଖପାଖ ଆମ ଦୂର ବନ୍ଧୁଙ୍କ ସହିତ କଥା ହେଉଥିଲୁ ବେଳେବେଳେ ସଂଯୋଗ ବିସ୍ଥାପନ ହେଇଯାଉଥିଲା ବା ଯୋଗାଯୋଗ କଟିଯାଉଥିଲା ଏବଂ ପୁରୁଣା ମୋବାଇଲ୍ କିବୋର୍ଡ୍ ଥିବା ଯୋଗୁଁ ଆମେ ଆମର ଆଖପାଖରେ କ'ଣ ଅଛି ଖବର କିଛି ଆମେ ଜାଣିପାରୁନଥିଲୁ

ଆଜିକାଲି ଯେଉଁ ବ୍ୟବହାର ଡିଜିଟାଲ୍ ଦୁନିଆ ହେଇଗଲାଣି ଡିଜିଟାଲ୍ ଭାରତ ବା ଡିଜିଟାଲ ଓଡ଼ିଶା କହିଲେ ଅତ୍ୟୁକ୍ତି ହେବନି ଯେ ଯେଉଁଥିରେ ଆମେ ନ୍ୟୂଜ୍ ପେପର ଡେଲି ଜାଣି ପଢ଼ିବା ଉଚିତ୍ ପଢ଼ୁଥିଲୁ ଏବେ ତ ମୋବାଇଲ୍ ହେଇଗଲାଣି ଯାହାଫଳରେ ଆମେ ଡେଲି ଦେଖିପାରିବା କହିପାରିବା କିନ୍ତୁ ଏଇ ଛୋଟ ମୋବାଇଲ୍ ସାହାଯ୍ୟରେ ତାହା ସମ୍ଭବ ନୁହେଁ ଏବଂ ଛୋଟ ମୋବାଇଲ୍ରେ ଆମ ସରକାରୀ କାର୍ଯ୍ୟକ୍ରମ କାଯ୍ୟ କରିବା ଅସମ୍ଭବ ସମ୍ଭବ ନୁହେଁ ତେଣୁ ଏବେ ଯେଉଁ ନୂଆ ମୋବାଇଲ୍ ବାହାରିଛି ଯାହାକି ଆଣ୍ଡ୍ରଏଡ଼୍ ଏବଂ ଆମର ଯୋଗାଯୋଗ ରହିଛି ଯାହା ଜିଓ ଭୋଡ଼ାଫୋନ୍ ଇତ୍ୟାଦି କେତେକ ଟାୱାର୍ ଯାହାକି ବହୁତ ବିକଶିତ ହେଇଗଲାଣି ଯାହାଫଳରେ ଆମେ ଘରେ ଥାଇ ମଧ୍ୟ ବିଦେଶରୁ ବିନା ଯୋଗାଯୋଗ ସଂଯୋଗ ବିଛିନ୍ନରେ କଥା ହୋଇପାରିବା ଭିଡ଼ିଓ କଲ୍ ବା ଆଗେ ଆଗ ଆଗକାଳରେ ପୂର୍ବ ଛୋଟ ମୋବାଇଲ୍ରେ ଭିଡ଼ିଓ କଲ୍ ଦେଖି ହେଉନଥିଲା ଏବେ ଦେଶ ବାହାରେ ଥାଇ ମଧ୍ୟ ଭିଡ଼ିଓ କଲ୍ରେ ଦେଖିପାରିବା ପଢ଼ାପଢ଼ି ସମ୍ବନ୍ଧିତ କାର୍ଯ୍ୟ ହେଉ ବା ବିଜନେସ୍ ହେଉ ଅଥବା ବ୍ୟାଙ୍କିଙ୍ଗ୍ ଇଣ୍ଟରନେଟ୍ ସରକାରୀ କାମ ଇତ୍ୟାଦି ଆମେ ସମସ୍ତେ ଏବେ ନୂଆ ଆଣ୍ଡ୍ରଏଡ଼୍ ମୋବାଇଲ୍ ଯାହାକି ଭିବୋ ଆଇଫୋନ୍ ଅନ୍ୟାନ୍ୟ ମୋବାଇଲ୍ ଦ୍ୱାରା ଆମେ ସହଜରେ କରିପାରିବା ମୁଁ ଜିଓ ସିମ୍ ବ୍ୟବହାର କରୁଛି ଯାହାର ମାସିକ ରିଚାର୍ଜ ଦୁଇଶହ ଚାଳିଶ